ହ୍ୟାଲୋ ଆପଣ ଗାଡ଼ି ମାଲିକ କହୁଥିଲେ ମୁଁ ଆପଣଙ୍କ ଗାଡ଼ିଟା ବୁକ୍ କରିଥିଲି ଯେଉଁ ଡ୍ରାଇଭର୍ ପଠେଇଥିଲେ ସେ ଡ୍ରାଇଭର୍ ମାସ୍କ୍ ପିନ୍ଧି ନଥିଲେ ଗାଡ଼ି ବି ବହୁତ ଅସନା ହୋଇଥିଲା ଗାଡ଼ିର କଭର୍ ଗୁଡ଼ା ବି ବହୁତ ଅସନା ହେଇଥିଲା କୋଭିଡ଼୍ ସମୟରେ ଗାଡ଼ିଟାକୁ ଏତେ ଅସନା କଲେ ଗାଡ଼ିରେ ଲୋକମାନେ ଯିବେ କେମିତି ବହୁତ ଅସୁବିଧା ହବନା କୋଭିଡ଼୍ ସମୟଟା ଏଣୁ ମାସ୍କ୍ ଫାସ୍କ ଏଇ ଯେଉଁ ଭାରି ଅସନା ସେଥିରେ ବି ଖାଇବା ଜିନିଷ ସବୁ ପଡ଼ିଥିଲା ଗାଡ଼ିର ବି ଏଟା ଭଲ ନଥିଲା ସିଏ ବି ବହୁତ ମଇଳା ହେଇଥିଲା ଗାଡ଼ିକି ଭଲ ପରିଷ୍କାର ପରିଚ୍ଛନ୍ନ ରଖି ଗାଡ଼ିଟାକୁ ଭଲ ରଖିଲେ ସମସ୍ତେ ଯିବାପାଇଁ ବି ବହୁତ ସୁବିଧା ହବ ତେଣୁ ଲୋକମାନଙ୍କର ବି ଅସୁବିଧା ହବନି ମାସ୍କ୍ ପିନ୍ଧିକି ଗଲେ ସମସ୍ତଙ୍କ ପାଇଁ ସୁବିଧା ହବ ତେଣୁ ମୁଁ ଏତିକି କହୁଛି